ଏହା ଜୀବନକୁ ଗୁଣରେ ଅନେକ ପରିବର୍ତ୍ତନ ଆଣିଛି ଆମ ଜୀବନର ପ୍ରତ୍ୟେକ ଦିଗରେ ପ୍ରବେଶ କରି ଟେକ୍ନୋଲୋଜି ଆମର ଆଚରଣ ଏବଂ କାର୍ଯ୍ୟକର୍ତ୍ତା ବଦଲାଇ ଦେଇଛି ଯୁଗ ଯୁଗ ଏବଂ ପରିବହନଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେେବା ଏବଂ ସୁଯୋଗ ସୁଯୋଗୀକରଣୀୟ ଟେକ୍ନୋଲୋଜି ଆମ ଜୀବନରେ ଉନ୍ନତିକର ଉନ୍ନତି ଆଣିଛି ଯାହା ଆମ କଲ୍ପନାଠାରୁ ଅଧିକ ଉପାୟ ଆମ ପାଇଁ ଉପଯୋଗୀ